ଆମେ ଘରେ ପାଣିକି ଶୁଦ୍ଧ କରିବା ଅନୁସାରେ ଆମେ ପାଣିକି ଗୋଟିଏ ମାଟି ପାତ୍ର ଭିତରେ କପଡ଼ା ବାନ୍ଧି ପାଣିକି ଛାଣିକିରି ଆମେ ପାଣି ତା ଦେହରେ ରଖୁ ଓ ପାଣିକି ଶୁଦ୍ଧ ହିସାବରେ ତା ଭିତରେ ଡଙ୍କି ପକେଇ ଆମେ ପାଣିକି ଗିଲାସ ଦ୍ୱାରା ପିଇଥାଉ ତେଣୁ ଆମର ଘରେ ଉପଚାର ହିସାବରେ ପାଣି ମାତିପାତ୍ର ରହିଲେ ପାଣିର ସ୍ଵଧତା ରହିବ ଓ ଶୁଦ୍ଧ ବି ରହିବ ତେଣୁ ଘରେ ଉପଚାର ଅନୁସାୟୀ ପାଣି ଆମର ଯେହେତୁ ବିଶୁଦ୍ଧ ନୁହେଁ ମାଟି ତଳେ ପାଣି ଆସୁଛି ତେଣୁ ଶୁଦ୍ଧ ପାଣି ତେଣୁ ଆମେ ବ୍ୟାକ୍ଟେରିଆକୁ ଇଏ କରିବା ଅନୁସାରେ ଆମେ ଘରେ ମାଟି ପାତ୍ର ଭିତରେ ପାଣି ରଖିଲେ ପାଣିଟି ଥଣ୍ଡା ଓ ଶୁଦ୍ଧ ହିସାବରେ ରହିବ ପାଣି ଅପରିସ୍କାର ହବ ନାହିଁ ତେଣୁ ଉପଚାର ଅନୁସାରେ ପାଣି ହିଁ ଆମର ଘରେ ଉପଚାର ହଉଛି ପାଣିକି ବିଶୁଦ୍ଧରୁ ଗୋଟେ ଜାଗାରୁ ଆଣିକି ବି ମାଟିରେ ମାଟି ପାତ୍ରରେ ତା ଉପରେ କପଡ଼ା ଢାଙ୍କି ଥାଉ ପାଣିକି ପୁରା ଶୁଦ୍ଧ ଭାବରେ ଛାଣିଲେ ପାଣି ପୁରା ଶୁଦ୍ଧ ଜଳ ହିସାବରେ ରହିବ ଯିଏ ବି ଆମେ ତାକୁ ଉପକାର ଜରୁରୀକାଳୀ ଉପକାର କରିପାରିବୁ କିମ୍ବା ଆମେ ବ୍ୟବହୃତ କରିପାରିବୁ ତେଣୁ ପାଣି ଉପଚାର ହିସାବରେ ଆମର ସବୁଠାରୁ ସବୁଠାରୁ ଭଲ ଉପାୟ ହଉଛି ମାଟି ପାତ୍ରରେ ପାଣିକି ଘରେଇ ଉପଚାର କରି ରଖିକି ପିଇବା କିମ୍ବା ଉପଚାର କରି ବ୍ୟବହାର ବ୍ୟବହୃତ କଲେ ବହୁ ଉପକୃତ ଆମେ ହବ ତେଣୁ ପାଣି ହିସାବରେ ଆମେ ମାଟି ପାତ୍ର ରଖିକି ପାଣି ବ୍ୟବହାର କରିବା ପାଇଁ ଠିକ୍ ଅଛି